ନୂଆ ନୂଆ ଯେଉଁମାନେ ବାଇକ୍ ଚଲାଉଥାନ୍ତି ସେମାନେ ସାଧାରଣତଃ ଖୁସି କୌତୁହଳରେ ଗାଡ଼ିକୁ ଅଧିକ ଗତିରେ ଚଲାଇଥାନ୍ତି ଏବଂ ସେମାନେ ହେଲମେଟ୍ ପିନ୍ଧିବାର ଅଭ୍ୟାସ ନଥାଏ ତେଣୁ ହେଲମେଟ୍ ମଧ୍ୟ ପିନ୍ଧନ୍ତି ନାହିଁ ଲାଇସେନ୍ସ ବାହାର ବି କରି ପାରିନଥାନ୍ତି ଯାହା ଦ୍ୱାରା ସେମାନେ ଅଧିକ ଗତିରେ ଗାଡ଼ି ଚଲାଇବା ଦ୍ୱାରା ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟିଥାଏ ଏହିସବୁ ଦୁର୍ଘଟଣାକୁ ରକ୍ଷା କରିବା ପାଇଁ ସେମାନେ ନିଜେ ଗାଡ଼ିର ଗତିକୁ କମ କରିବା ଉଚିତ ଆଉ ହେଲମେଟ୍ ପିନ୍ଧିବାକୁ ସବୁବେଳେ ଚାହିଁବା କଥା ଲାଇସେନ୍ସ ସେମାନେ ଯେତେବେଳେ ଗାଡ଼ି ଚଲାଇବାକୁ ଚାହୁଁଛନ୍ତି ଲାଇସେନ୍ସଟା ଆଗେ ବାହାର କଲେ ସେମାନଙ୍କ ପାଇଁ ଭଲ ହେବ